କୁକୁଡ଼ା ପାଳନ କୁକୁଡ଼ା ପାଳନରେ ଦୁଇ ପ୍ରକାରର କୁକୁଡ଼ା ଥାଏ ଗୋଟିଏ ଯେଉଁ ଦେଶୀ କୁକୁଡ଼ା କୁହାଯାଏ ଆଉ ଗୋଟିଏ ବ୍ରଏଲର ଲେୟର୍ କୁକୁଡ଼ା କୁହା କୁକୁଡ଼ା କୁହାଯାଏ ଏ କୁକୁଡ଼ାମାନଙ୍କର ଅନ୍ୟାନ୍ୟ ପ୍ରକାର ହୋଇଥାଏ ଯେଅର ଲେୟର୍ କୁକୁଡ଼ା କୁହାଯାଏ ସେଇଟା ଧଳା ଦେଶୀ ଥାଏ ଆଉ ଯେଉଁ ଦେଶୀ କୁକୁଡ଼ା କୁହାଯାଏ ତ ସେଇ କୁକୁଡ଼ା ହେଉଛି ସେଇଟା ମାଠିଆ ଟିକେ କଲା ମାନ ଯେମିତି ସେମି ଟିକେ ଟିକେ ସବୁ କଲର୍ ଟିକେ କୁକୁଡ଼ା ଥାଏ ଦେଶୀ କୁକୁଡ଼ାରେ ମାଂସଟି ତା' ଟାଣ ଲାଗିଥାଏ ତା' ଯେଉଁ ହାଡ଼ର୍ ଥାଏ ତା' ଟି ଯେଉଁ ନି ଆ ନିକୁୁରା ଥାଏ ଏ କୁକୁଡ଼ାମାନଙ୍କରେ ଅନେକ ପ୍ରକାରର ଦେଖାଯାଏ ଯେଉଁ ଦେଶୀ କୁକୁଡ଼ା ହେଉଛି ଘରର ସବୁ ସବୁ ସମସ୍ତ ଖାଦ୍ୟ ଖାଇପାରେ ଯେମିତିକି ଭାତ ଭାତ ଚାଉଳ ଧାନ ଗହମ ଛତୁଆ ଶାଗ ସେମିତି ଏମିତି ଶାଗ ସବଜି ଏମିତି ଖାଇବେ ଆଉ ଯୋଉଁ ଲେୟର୍ ଲେୟର୍ କୁକୁଡ଼ା ହେଉଛେ ସେଇ ଲେୟର୍ କୁକୁଡ଼ା ସେଇ ତାଙ୍କ ଖାଦ୍ୟ ଗୁଟେ ଏକ୍ସଟ୍ରା କିଣିବାକୁ ପଡ଼ିବ ସେଇ ଛତୁଆ ଛତୁଆ ଖାଏ ଆଉ ସେଇ ଘରେ ଯେମିତି ରହୁ ସେମିତି ନୁହଁ ସେଇ ତାର ମାଂସ ଟିକେ ଅଲଗା ଲାଗିଥାଏ ହଁ ତ ଭଲିର ବୋଇଲିର କୁକୁଡ଼ାରୁ ଭିଧୁ ଭିଧୁ ପ୍ରକାର ହୋଇଥାଏ ଦେଶୀ କୁକୁଡ଼ା ନେଇ ଘରେ ପାଳିଲି ହେଲେ ତାଠାରୁ ଅଣ୍ଡା ଦେଇଥାଏ ସେଥିରୁ ଛୁଆ ବି ହୋଇଥାଏ ଲେୟର୍ କୁକଡ଼ା ବି ସେମିତି ହୋଇଥାଏ ଲେୟର୍ କୁକୁଡ଼ାରେ କୁକୁଡ଼ା ଫାର୍ମ ଥାଏ ସେଥିରୁ କୁକୁଡ଼ା ଫାର୍ମରୁ ସେଠି ଲେୟର୍ କୁକୁଡ଼ାରେ ମାଂସ ଟିକେ ଟାଣ ଲାଗିଥାଏ ଆଉ ଦେଶୀ କୁକୁଡ଼ାରେ ଟିକେ ଅଲଗା ଲାଗିଥାଏ ଆଉ ଯେଉଁ ଦେଶୀ କୁକୁଡ଼ା ଘରର ପାଳିଥାନ୍ତି ସେ ଗୃହପାଳିତ କୁକୁଡ଼ା ସେଇଟା ହେଉଛି ଯେମିତିକି ହୁଁ ଘରେ ଦୁଇ ପ୍ରକାର ଥାଏ ଯେଉଁ ମାଈ ଆଉ ମାଈ କୁକୁଡ଼ା ଆଉ ଗଞ୍ଜା କୁହନ୍ତି ଆମ ଆଡ଼େ ତ ସେଇ କୁକୁଡ଼ା ବି ଅଲଗା ଅଲଗାର ହୋଇଥାଏ ଯେଉଁ ମାଈ କୁକୁଡ଼ା ସେଇଟା ଅଣ୍ଡା ଦେଇଥାଏ ଯେଉଁ ଗଞ୍ଜା ଗଞ୍ଜା କୁହନ୍ତି ସେଇଟା ଅଣ୍ଡା ଦିଏ ନାହିଁ ତ ଲେୟର୍ ଆଉ ଏଥିରେ ଭିନ୍ନ ପ୍ରକାର ଭିନ୍ନ ରହିଲ ଲେୟର୍ ଆଉ ଲେୟର୍ ଗଞ୍ଜା ଆଉ ମାଈ କୁକୁଡ଼ାରେ ଅନନ୍ୟ ରହିଲା ଯେମିତି ଦେଶୀ କୁକୁଡ଼ା ଆଉ ଲେୟର୍ ଲେୟର୍ ଅନ୍ୟନ୍ୟ ପ୍ରକାର ରହିଥାଏ ଲେୟର୍ ଲେୟର୍ କୁକୁଡ଼ା ବା ଲେୟର୍ କୁକୁଡ଼ା ହଉଛି ଅଲଗା ଆଉ ଘରର କୁକୁଡ଼ା ହଉଛି ଅଲଗା ଘୋଡ଼ର ଘରର ଯେଉଁ ଦେଶୀ କୁକୁଡ଼ା କୁହନ୍ତି ସେଇଟାର ମାଂସ ବେଶୀ ଟାଣ ଲାଗିଥାଏ ଆଉ ତା' ହାଡ଼ ବି ଟିକେ ଟାଣ ଲାଗିଥାଏ ଯୋଉଁ ଲେୟର୍ କୁକୁଡ଼ା ତା' ମାଂସ ଟିକେ ସେତେ ଟାଇମ୍ ଲାଗି ନାଇଁଥାଏ ଆଉ ତା' ଲେୟର୍ କୁକୁଡ଼ାରେ ତା' ହାଡ଼ ମଧ୍ୟ ଏତେ ଟାଇମ୍ ଲାଗି ନାଇଁଥାଏ ତ ଏଇଥିରେ ଭିନ୍ନ ରହିଥାଏ